ଆମ ଓଡ଼ିଶା ଭିତରେ ଅନେକ ପ୍ରକାରର ଜାତି ଅଛି ମୁଖ୍ୟ ସାମାଜିକ ଗୋଷ୍ଠୀ ଅଛି ଯେମିତିକି ଓଡ଼ିଆ ବଙ୍ଗାଳି ଆଳି ଏବଂ ଆଦିବାସୀ ଇତ୍ୟାଦି ପ୍ରକାରର ଗୋଷ୍ଠୀ ଅଛି ଇତ୍ୟାଦି ପ୍ରକାରର ଆମ ଓଡ଼ିଶା ଭିତରେ ଗୋଷ୍ଠୀ ଅଛି ଏବଂ ତାଙ୍କର ପର୍ବପର୍ବାଣି ଅଲଗା ଏବଂ ତାଙ୍କର ବେଶ ବାସ ଅଲଗା ଏବଂ ତାଙ୍କ ତାଙ୍କର ଆମ ଓଡ଼ିଶାରେ ସାମାଜିକ ସଂସ୍କୃତିରେ ଯୋଗଦାନ ରହୁଛିି ତାଙ୍କର ପର୍ବପର୍ବାଣିରେ ତାଙ୍କର ଅଲଗାର ପର୍ବପର୍ବାଣି କରନ୍ତି ଏବଂ ବସବାସ ଅଲଗା ରୁହେ ତାଙ୍କର ନୃତ୍ୟ ବହୁତ ଭଲ ଏବଂ ତାଙ୍କର ଆମର ଏଇଠି ଜାତି ଇତ୍ୟାଦି ପ୍ରକାର ଜାତିର ତାଙ୍କର ପର୍ବପର୍ବାଣି ଆମକୁ ଦେଖିବାକୁ ବହୁତ ଭଲ ଲାଗେ ତାଙ୍କ ପର୍ବପର୍ବାଣିରେ ତାଙ୍କେ ନୃତ୍ୟ କରନ୍ତି ଏବଂ ଇତ୍ୟାଦି ପ୍ରକାରର ପର୍ବପର୍ବାଣି ପାଳନ କରନ୍ତି ଏହିପରି ଆମ ଓଡ଼ିଶା ସାମାଜିକ ସଂସ୍କୃତିରେ ଯୋଗଦାନ କରିଥାନ୍ତି